ହଁ ହ୍ୟାଲୋ ହଁ ହଁ ଆଜ୍ଞା ମୋର୍ ଆଧାର୍ କାର୍ଡ଼ ଟିକେ ଚେଞ୍ଜ୍ କରବାର୍କେ କହୁଛେ ନାଁ ଟିକେ ମୋର୍ ମାଆ ବାପାର୍'ଟା ଅଲ୍ଗା ହେଇଯାଇଛେ ହଁ ଯେ ଆଜ୍ଞା କାଏଁ କା'ଣା ଲାଗ୍ବା

ଯେ ଆଜ୍ଞା କେତେ ଦିନ୍ ଲାଗ୍ବା ହଁ ଜଲ୍ଦି ଟିକେ ହେଲେ ଦରକାର୍ ଅଛେ ତ ହଁ ହଁ ନାଁ ଟିକେ ମୋର୍ ମାଆ ବାପାର୍ ନାଁ ଅଲ୍ଗା ନାଁ ହେଇଯାଇଛେ ହଁ ହଁ ହଁ ମୋବାଇଲ୍ ନମ୍ବର୍ ଟିକେ ଆଘର୍'ଟା ଏୟାରଟେଲ୍ ସିମ୍ ଏଭର୍'ଟା ଜିଓ ସିମ୍ ହଁ ହଁ ହଁ ହଁ ହଁ ହଁ ନାଇ ନାଇ ଆର୍ କହେବାର୍ ଅଛେ ହେବା ଆଜ୍ଞା ହଁ ହଁ ଜଲ୍ଦି ଟିକେ ହେଲେ

ହଁ ହଁ ଯେ ବାପାର୍ ବାପାର୍ ମାଆର୍ ନାଁ ନେଇକରି ଯିମି

ହଁ ହଁ ହଁ ହଁ ହଁ

ବାପାର୍ ନାଁ

ଇହାଦେ ହଁ ହଁ ହଁ ହଁ ହଁ ହଁ